ଆଜ୍ଞା ଏବେ ଆମେ ଏଠୁ ଗୋଟେ ବସ୍ ରିଜର୍ଭ କରିଥିଲୁ ରିଜର୍ଭ କରିକି ଆମେ କୋଡ଼ିଏ ପଚିଶ ଜଣ ଖଣ୍ଡେ ଯାଇଥିଲୁ ଛୁଆପିଲା ମିଶେଇକି ଛୁଆପିଲା ମିଶେଇଲେ ତିରିଶ ଜଣ ଖଣ୍ଡ ଯାଇଥିଲୁ ଯାହାହେଉ ସେ ଡ୍ରାଇଭର୍ ଭଲ ନେଇକି ଭୁ ଭୁବନେଶ୍ୱର ଟିକେ ନେଲେ ହେଠୁ ଭୁବନେଶ୍ୱରରୁ ପୁଣି ଲିଙ୍ଗରାଜଫିଙ୍ଗରାଜ ଏଣେତେଣେ ବୁଲାବୁଲି ସେ ସେୟା ଏବଂ ସାଙ୍ଗରେ ବି ଇଏ କଲା ତାପରେ ହେଣୁ ଗନୁ ତାରାତାରିଣୀ ଭୈରବୀଫୈରବି ଗଲୁ ସେ ଡ୍ରାଇଭର୍ ଏତେ ସୁନ୍ଦର ଲୋକ ଯୋଉଠି ଯାହା କହିବ ଆଉ କିଛି ଡ୍ରାଇଭର୍ ଅଛନ୍ତି ଚିଡ଼୍ଚିଡ଼ି ହେବେ ତା'ର ସେ ନାହିଁ କି କିଛି ତା'ର ଚଳେଇବା ବି ଭଲ ଗାଡ଼ିରେ ଚଲେଇବା ବି ଭଲ ଭଲରେ ଗନୁ ସବୁ ଜାଗା ବୁଲିବୁଲାକି ସେ ଜାଗା ଗୁଡ଼ାକ ମୋତେ ବି ପସନ୍ଦ ଆସିଲା ସେ ତୀର୍ଥ ସ୍ଥାନ ବୁଲିବୁଲାକି ଭଲରେ ଆସିକି ଘରେ ଠିକିଲୁ